ହ୍ୟାଲୋ ହ୍ୟାଲୋ ହଁ ହଁ କ'ଣ ସେ ଆସ୍କାରେ ବଢ଼ିଆ ଗୋଟେ ଜାଗାଟେ ଅଛି କ'ଣ ଜଳଭଣ୍ଡାର ମୁଁ ପ୍ରଥମେ ଶୁଣିଲି ତ ହଁ ଆସ୍କା ଜାଣିଛନ୍ତି କି ହଁ ହଁ ଟିକେ ଟିକେ ବୁଝିବେ ତ କେମିତି କ'ଣ ତା'ର ମାନେ ବସ୍ ବସ୍ରେ ଗଲେ କେତେ ଟଙ୍କା କ'ଣ ନେଉଛନ୍ତି ଗା ଗାଡ଼ି ଭଡ଼ା କରିକି ଗଲେ କେମିତି କ'ଣ ନେଉଛନ୍ତି ଋଷିକୂଲ୍ୟା ଜଳଭଣ୍ଡାର ଓହୋ ହଁ ହେଲେ ସେ ଭଲ ଜାଗା ନା ନା ଜାଣି ନାହାନ୍ତି ହଁ ହଁ ହଁ ହେଲେ ଛୁଆମାନଙ୍କୁ ଛୁଆମାନଙ୍କୁ ନେଇକି ଗଲେ ବି ହେଲେ ହେବ ନା ଛୁଆମାନଙ୍କୁ ନେଇକି କିଛି ଅସୁବିଧା ନାହିଁ

ହଁ ହଁ ତ କେମିତି କ'ଣ କେତେବେଳେ ବସ୍ ଆସୁଛି ଆମର ଆମର ଏପଟେ ଆସ୍କାକୁ କ'ଣ ଜାଣିଛନ୍ତି ହଁ ହଁ ହଁ ଆଚ୍ଛା ତା'ହେଲେ ଆପଣଙ୍କ ଫ୍ୟାମିଲି ଆମ ଫ୍ୟାମିଲି ସବୁ ମିଶିକି ଯାଇଥାନ୍ତେ ପିଲାମାନଙ୍କୁ ନେଇକି କ'ଣ ଗାଡ଼ି ଗୋଟେ ଭଡ଼ା କରିକି କେତେ ଟଙ୍କା କ'ଣ ବୁଝିବେ ଯିବା ଦେଖିକି ଆସିବା ପିଲାମାନଙ୍କୁ ବୁଲାଇକି ସ୍କୁଲ ଛୁଟି ଅଛି ହଁ ହେଲେ ଆପଣ ଆପଣ ଯାଇଛନ୍ତି ଆଗରୁ ନା ଯାଇ ନାହାନ୍ତି ନା ପ୍ରଥମେ ଏବେ ଶୁଣିଲେ ଚାଲିଶି କିଲୋମିଟର୍ ହଁ ହଁ ଦେଢ଼ ଘଣ୍ଟା ଲାଗିବ ନାଇ ଆଉ ଘର ଘର ମେମ୍ବର୍ମାନେ ସବୁ ଗଲେ ସୁବିଧା ଅଛି ନା ସବୁ ସେଇଠି ଜାଗା ସବୁ ତା'ର ଭଲ ଠିକ୍ଠାକ୍ ଅଛି ମନ୍ଦିର ଅଛି ଏବେ ସୁନ୍ଦର ଦେଖିବାକୁ ସୁନ୍ଦର ସୁନ୍ଦର ଜାଗା ତ ପିଲାମାନେ ଖୁସି ହେବେ ଖୁସି ହେବେ କାହିଁକି ନା ସ୍କୁଲ ଛୁଟି ଅଛି ପିଲାମାନଙ୍କୁ ନେଇକି ଯିବା ନା ପିଲାମାନେ ଖୁସି ହେବାର ଅଛି ହେଲେ ପିଲାମାନେ ଦେଖିଲା ଭଳିଆ ହଁ ହଁ ପାର୍କ ଅଛି ନା ହଁ ହଁ ହେଲେ ଆଉ ଆପଣଙ୍କ ଘରେ କୁହନ୍ତୁ ଯିବା ସବୁ ସାଙ୍ଗ ହେଇକି ଆମେ ପାଞ୍ଚ ଜଣ ହେବୁ ହଁ ଆମର ସାହି ପଡ଼ିଶା ନେଇକି ଯିବା ଆଉ ଗାଡ଼ି ଯଦି ଗୋଟେ ଭଡ଼ା କରିବା ସାଇ ପଡ଼ିଶା ଜଣେ ଦୁଇଜଣଙ୍କୁ ଡାକି କି ନେବା ଆଉ ବୁଲାଇକି ଆଣିବା ଆଉ ହଁ ହେଉଛି ବେଶୀ ଲୋକ ହେଇକି ବେଶୀ ଲୋକ ହେଇକି ଗଲେ ଟିକେ ଭଲ ସମସ୍ତେ ଦେଖିକି ଆସନ୍ତେ ଟିକେ ଖୁସି ଲାଗିଥାନ୍ତା ମଜା କରିକି ଆସିଥାନ୍ତେ ଗୋଟେ ଆଉ ହଁ ଏବେ ତ ଏବେ ତ ଖରା ହେଉଛି ପ୍ରାୟ କିଛି ପାଣି ଶୁଖିନି ନା ଠିକ୍ଠାକ୍ ଅଛି ସବୁ ଦେଖିଲା ଭଳିଆ ଭଲ ଠିକ୍ଠାକ୍ ଅଛି ହଁ ହଁ ହଉ ହଉ ଯିବା ତା'ହେଲେ ବୁଝନ୍ତୁ ହାଁ